ଆମର ମୟୂରଭଞ୍ଜରେ ଚାରିଆଡ଼େ ତ ପାହାଡ଼ ପର୍ବତ ବଣ ଝରଣା ଇତ୍ୟାଦି ସବୁ ହେଲେ ଆମେ ବଣରୁ ପତ୍ର ତୋଳିକିକି ଆଣି ତାକୁ ଖରାର ଶୁଖାଇ ତା'ପରେ ସିଲେଇ କରୁ ଏବଂ ତାକୁ ନେଇକି ବିକ୍ରି କରୁ ଯିଏ ଯେମିତି ବ୍ୟବସାୟ କରେ କିଏ ମେସିନ୍ର ତାକୁ ଦୁନା ବାହାର କରେ ସେସବୁ ବିକ୍ରି କରେ ଆଉ ଆମେ ସବେଇ ଘାସ ବଜାରରୁ କିଣି ଆଣୁ ଆଣିକି ସେୟାକୁ ହାତରେ ବୋଳୁ ବୋଳି ସାରିବା ପରେ ସେଇଟା ପୁଣି ପାଗ ଦେଇକରି ପୁଣି ଆହୁରି ବଜାରକୁ ନେଇଯାଉ ବିଣି ବାନ୍ଧିକରି ସେ ସବୁ ବିକ୍ରି କରେ ଆଉ କେନ୍ଦୁପତ୍ର ବି ସେମିତି ତୋଳି ଆଣି କରି ବିକ୍ରି କରେ ଧାନ ଚାଷ କରେ ଧାନ ସବୁ ଅମଳ ସରିଲା ପରେ ସେଇଟା ପୁଣି ବିକ୍ରି କରେ ଏମିତି ବ୍ୟବସାୟ କରି ଆମେ ଚଳୁ ଆଉ